ମୁଁ ଏକ ଦର୍ଶନୀୟ ସ୍ଥାନ ଯାଇଥିଲି ଯେଉଁ ଗୋଟେ ଫଟୋ ଯିଏକି କୋଣାର୍କ ମନ୍ଦିରରେ ଫଟୋଗ୍ରାଫିକ୍ ଦେଇଥିଲି ଫଟୋ ବହୁତ ସୁନ୍ଦର ଥିଲା ତେଣୁ ସେ ଫଟୋରେ ବହୁତ ଲାଇକ୍ କମେଣ୍ଟ୍ ବି ଆସିଥିଲା ଓ ଫଟୋଗ୍ରାଫି କୌଶଳ ତ ଜଣା ବର୍ଣ୍ଣନାର ଅସୁବିଧା ରହିଛି ଅଭିଜ୍ଞତା ବି ରହିଛି ଫଟୋ ତ ବହୁତ ସୁନ୍ଦର ଥିଲା ଆମେ ବହୁତ ଗୁଡ଼ାଏ ଫଟୋ ଉଠେଇଥିଲୁ ସେ ଫଟୋ ଭିତରୁ ମୋତେ ଗୋଟିଏ ଫଟୋ ଭଲ ଲାଗୁଥିଲା ସେ ଫଟୋର ଅଭିଜ୍ଞତା ବହୁତ ଫଟୋର ବର୍ଣ୍ଣନା ଯୋଗଦେବାର ଅଭିଜ୍ଞତା